ଦାରିଦ୍ର୍ୟ ଉତ୍ତମ ଚିକିତ୍ସା ପାଇବା ପାଇଁ ଧନୀ ଲୋକମାନେ ପ୍ରାଇଭେଟ୍ରେ ମଧ୍ୟ କାମ କଲେ ଚିକିତ୍ସା କଲେ ବି ସହଜ ଉପାୟରେ କରିପାରିବେ ଗରିବ ଲୋକମାନେ ପ୍ରାଇଭେଟ୍ରେ କଲେ ସୁଲଭ ଦରରେ କରିପାରିବେ ନାହିଁ ଯେମିତିକି ସରକାରରେ କଲେ ଆମକୁ ସବୁର ସୁବିଧା ମିଳିପାରି ଥାଏ ସରକାର ଯୋଜନା ମିଳିପାରିଥାଏ ବିଭିନ୍ନ ପ୍ରକାର ଚିକିତ୍ସା ବି ସୁଲଭ ଦରରେ ହୋଇପାରିଥାଏ ପ୍ରାଇଭେଟ୍ରେ କଲେ କ'ଣ ନା ଖାଲି ଶ୍ରେଷ୍ଠ ଉପରେ ସ୍ ଭଲ ଭଲ ଇଏରେ ଦେଖିପାରିବେ ଚିକିତ୍ସା ଭଲ କରିପାରିବେ କିନ୍ତୁ ଗମେଣ୍ଟ୍ମାନଙ୍କରେ ଏତେ ବି ଭଲ ସୁବିଧାରେ କରିପାରନ୍ତିନାହିଁ କିନ୍ତୁ ସୁଲଭ ଦରରେ କରିପାରିବା ପାଇଁ ବୋଲି ଗରିବମାନାନଙ୍କର ସୁବିଧା ଯୋଗାଇବା ପାଇଁ ବୋଲି ସରକାର ନିଜେ ଗୋଟଏ ଗଠନ କରିଥାଏ ଗର୍ମେଣ୍ଟ୍ ବହୁତ ଗରିବମାନଙ୍କ ପାଇଁ ବୋଲି ମେଡ଼ିକାଲ୍ ବନେଇଛନ୍ତି ଶସ୍ତାରେ ସୁବିଧାରେ ସେମାନେ ଚିକିତ୍ସା ପାଇପାରିବେ ବୋଲି